ମୁଁ ଭାତ ଡାଲି ମାଛ ତରକାରୀ ମାଂସ ତରକାରୀ ଭଜା ପୋଟଳ ଭଜା ପନିର୍ ଏହିସବୁ ରୋଷେଇ କରେ ସେଥିମଧ୍ୟରୁ ମୋତେ ମାଛ ତରକାରୀଟି ବହୁତ କଷ୍ଟ ଲାଗେ କାହିଁକିନା ମାଛ ଭାଜିବ ତାକୁ ଧୋଇବ ପୁଣି ତରକାରୀ କରିବ ସେଇଆ କୁ ସବୁ କଲା ବେଳକୁ ବହୁତ ଟାଇମ୍ ଲାଗେ ବହୁତ ଡେରି ହୁଏ ଖାଇବା ଠିକ ସମୟରେ ହୋଇପାରେନି ସବୁଠୁ ସୁବିଧା ହେଲା ଡାଲମା ଭାତ ସେ ବହୁତ ଶୀଘ୍ର ହୋଇଯାଏ ସେଥି ଡାଲମା ଭାତ ଭଜା ହୋଇଗଲେ ରୋଷେଇ ଶୀଘ୍ର ହୋଇଯାଏ ଘରେ ଠିକ ରେ ସମସ୍ତେ ଶୀଘ୍ର ଖାଇପାରନ୍ତି